ମୁଁ ଜାଣିଥିବା କିଛି ରାଜନୈତିକ ନେତାଙ୍କ ନାମ ହେଲା ନବୀନ ପଟ୍ଟନାୟକ ନିରଞ୍ଜନ ପଟ୍ଟନାୟକ ସୁର ରାଉତ ଅପରାଜିତା ଷଡଙ୍ଗୀ ଦିଲ୍ଲୀପ ରାୟ ବୈଜୟନ୍ତ ପଣ୍ଡା ବିଜୟ ମହାପାତ୍ର ଦାମୋଦର ରାଉତ ଭର୍ତ୍ତୁହରି ମହତାବ ପ୍ରସନ୍ନ ପାଟସାହାଣୀ ପ୍ରତାପ ଷଡଙ୍ଗୀ ପ୍ରମିଳା ବିଶୋଇ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସିଦ୍ଧାନ୍ତ ମହାପାତ୍ର ଅଶୋକ ପଣ୍ଡା ସୋମ୍ୟରଞ୍ଜନ ପଟ୍ଟନାୟକ ପ୍ରମିଳା ମଲ୍ଲିକ ଇତ୍ୟାଦି ଯେମିତି ନବୀନ ପଟ୍ଟନାୟକ ବିଜୁ ଜନତାଦଳର ପ୍ର ମୁଖ୍ୟ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଟନ୍ତି ସେହିଭଳି ଅପରାଜିତା ଷଡଙ୍ଗୀ ଭାରତୀୟ ଜନତା ପାଟିର ଲୋକସଭା ର ସଦସ୍ୟ ଅଟନ୍ତି ବୈଜୟନ୍ତ ପଣ୍ଡା ଭାରତୀୟ ଜନତା ପାଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଟନ୍ତି